ଆଜ୍ଞା ନମସ୍କାର ଆପଣ ସେନାପତି ରେଷ୍ଟୁରାଣ୍ଟ ମାଲିକ କହୁଛନ୍ତି ଆଜ୍ଞା ସାର୍ ମୁଁ ଚନ୍ଦନ ଦିଗାଲ କହୁଛି ତୀରକୋଡିରୁ ଆଜ୍ଞା ଆଜ୍ଞା ମୁଁ କାଲି ଆଜ୍ଞା ମିଲସ୍ ସାଧା ମିଲସ୍ ଗୋଟେ ଅର୍ଡ଼ର କରିଥିଲି ସେଠାରୁ ନେଇଥିଲି ସେଠାରେ ସବୁ ଥିଲା ସବୁ ଆଇଟମ୍ ଥିଲା ଭାତ ଡାଲି ଖଟା ପାଏସ୍ କ୍ଷୀରି ସବୁ ଥିଲା ଆଜ୍ଞା ହେଲେ ମୁଁ ଖାଇବାରୁ ଯାହା ଜାଣିଲି ଯେ ସେଇଟା ସବୁ ନଷ୍ଟ ହୋଇଯାଇଛି ପଚି ଯାଇଛି ଆଜ୍ଞା ସବୁ ଖରାପ ହୋଇଯାଇଛି ହେଲେ ଟେଷ୍ଟ ଜମା ଆସିଲାନି ସେଥିପାଇଁ ମୁଁ ବାଧ୍ୟ ହୋଇକି ଆପଣଙ୍କୁ କମ୍ପ୍ଲେନ କରୁଛି ହେଲେ ଖାଦ୍ୟଟା ଭଲ କଲେ ସିନା ଲୋକମାନେ ଆଗ୍ରହ ସହିତ ଆପଣଙ୍କ ରେଷ୍ଟୁରାଣ୍ଟକୁ ଆସିବେ ଆପଣ ଟେଷ୍ଟ ଖାନା ଦେଲେ ସିନା ଆପଣଙ୍କ ପାଖକୁ ସମସ୍ତେ ଆସିବେ ଆଉ ସମସ୍ତେ ପଇସା ଦେଇକି ନେଉଛନ୍ତି ନା ଆଉ ଫ୍ରିରେ ନେଉନାହାନ୍ତି ସେଥିପାଇଁ ଆପଣ ନେକ୍ସଟ ଟାଇମ୍ ଯେମିତି ଭୁଲ କରିବେ ନାହିଁ ସେମିତି ବ୍ୟବସ୍ଥା କରିବେ ଆଉ ଭଲରେ ସମସ୍ତଙ୍କୁ ଖାଦ୍ୟ ପରିଚାଳନା କରିବେ